ହ୍ୟାଲୋ ହଁ ମୁଁ ଆପଣଙ୍କ ପାଖରୁ କିଛି ପରିବା ନେବାର ଥିଲା ଫୁଲକୋବି ନେବି ବିରିଆନି କରିଥାନ୍ତୁ ସେଇ ହିସାବରେ ଯାହା ଯାହା ଦରକାରେ ମଟର ଛୁଇଁ ଫୁଲକୋବି ଗାଜର ବିଟ୍ ନାହିଁ ନାହିଁ ଆମ ଘରେ ବନେଇବୁ ଟିକିଏ ଅଧିକ ଆମାଉଣ୍ଟର ଦରକାର ଆଉ ପ୍ରାଇସ୍ଟା କେତେ ଟିକିଏ କୁହନ୍ତୁ ହଉ ଠିକ୍ ଅଛି ଯେଉଁ ରେଟ୍ ଅଛି ଆପଣ ଦେଖିକି ଟିକିଏ ଦେବେ ଆମେ ବହୁତ ଆମାଉଣ୍ଟର ନେବୁ ଆପଣ ଟିକିଏ ଦେଖିବେ ଆଉ ଫୁଲକୋବିଟା ଟିକିଏ ପୋକରା ହେଇନଥିବ ଟିକିଏ ଦେଖିବେ ସଜ ଫୁଲକୋବି ହଉ ହଉ ତା'ହେଲେ ଠିକ୍ ଅଛି ତା'ହେଲେ ମୁଁ ଆମର ସୋମବାର ଦିନ ହେବ ମୁଁ ତା'ହେଲେ ରବିବାର ଦିନ ସନ୍ଧ୍ୟାବେଳକୁ ଆପଣଙ୍କ ପାଖକୁ ଚାଲିଯିବି ଆଉ

ଠିକ୍ ଅଛି ତା'ହେଲେ ମୁଁ ବଡ଼ ମାନେ ମୁଁ ଯାଇପାରେ ନହେଲେ ମୁଁ ମୋ ପିଲାଙ୍କୁ ପଠାଇବି ସିଏ ଆପଣଙ୍କ ସହିତ ଯୋଗାଯୋଗ କରିବେ ମୁଁ ଆପଣଙ୍କର କେତେ ପ୍ରାଇସ୍ ସବୁ ହିସାବ କରିକି ଟିକିଏ ଗଲାପରେ ଆପଣ କହିଦେବେ କହିଦେଲା ପରେ ତା'ପରେ ଆପଣ କରିବେ ମାନେ କେତେ ଆମାଉଣ୍ଟ କହିଦେଲେ ମୁଁ ଆପଣଙ୍କୁ ଫୋନ୍ ପେରେ ଦେଇଦେବି ଆଜ୍ଞା କୋବି ପାଞ୍ଚଟା ନେବାର ଅଛି ଆଉ ଆଳୁ ନେବୁ ଆଳୁ ପଡ଼ିବନି ଆଳୁ ପଡ଼ିବନି ହଁ ନାହିଁ ଆମର ଏଇଥିରେ ପଡ଼ିବନି ହଁ ହଁ ଠିକ୍ ଠିକ୍ ଅଛି ହଁ ହଁ କ୍ୟାପ୍ସିକମ୍ ଲିଷ୍ଟ ଦେଇଦେବି ଆପଣଙ୍କୁ

ନା ନା ମୁଁ ଯାହା ଯାହା ଦରକାର ଆପଣଙ୍କୁ ଲିଷ୍ଟ ପଠାଇଦେବି ଆପଣ ମୋତେ ଦେଇଦେବେ ଆଉ

ହଉ ଆଉ ରଖୁ ହଉ ହଉ ହଉ ରଖୁଛି